ହଁ ନିରାକାର ସାହୁ କହୁଛି

ହଁ ମୁଇଁ ଚାଷୀଏ ମୁଇଁ ଚାଷ୍ ବାସ୍ କରୁଛି ହେଁ ଦେବନ୍ ପ୍ୟାକେଟ୍ ଆନି ବିଷ ଲାଗିଛି

ନାଇଁ ଦେଖ୍ ଚାଷ୍ କାମରେ ବହୁତ ପରିଶ୍ରମ ଲାଗିଛି ପୋକ୍ ଜୋକ୍ ଔଷଧ ଦିଆ ହେଇଛି ହାଇଡ୍ରୋ ହଁ ହଁ ଦେଖନ୍ତୁ ଆମର କାମମଟା ହେଇଛି କାରଣ ବିଭିନ୍ନ ପ୍ରକାର ରୋଗ ବିଭିନ୍ନ ପ୍ରକାର ଲୋକଙ୍କୁ ଡାକି କି ମୁଁ ଔଷଧ ବିଛାଇଛି ମୁଁ ହେମିତି କରିଛି ସେଥି ପାଇଁ ବାଇଗଣ ହଁ ଟମାଟୋଟା ୟାନେ କେଜି ପଇଁତିରିଶି ଟଙ୍କା ଲେଖାଁ ଲାଗିଛି

କେଜି ପଇଁତିରିଶି ବୋଲିଛି ହଁ ହଁ ଯେ କେତେ ନେବ ହଁ ବୋଲେ ହଁ ହେତେ କହୁଚ ଶହେ ଇଏ ହିସାବେ ତୁମେ ଯଦି ତୁମକୁ କମ୍ କରିବା

ହଁ ହଁ ହଁ ହଁ ଯେ ଆଉ ବନ୍ଧାକୋବି ଫୁଲ କୋବି ଏମିତି ସବୁ ଚାଷ କରା ହଉଛି ବନ୍ଧାକୋବି ଫୁଲ କୋବି ତା'ପରେ ଆମର ବନ୍ଧାକୋବି ବାକି ତ ଦେଢ଼ ଶହ ଟଙ୍କା ଶହେ କିପରି ହବ ଦେଢ଼ ଶହ ଟଙ୍କା ପଡ଼ିଛି ନା ହଁ ତୁମେ ଯଦି ଆମଠାରୁ କିଣିବ ବୋଲେ ତୁମକୁ କମ୍ ଟଙ୍କାରେ ବିକିବା କାରଣ ତୁମେ ମାନେ ବଜାରରେ ବିକିବ ହେଲେ ତମୁକୁ ଶହେ କୋଡ଼ିଏ ହଁ ତମକୁ ଦୁଇ ଚାରି ଟଙ୍କା ପାଇବା ପାଇଁ ମୁଁ ତ ସେହି ହିସାବରେ ବିକିବି ମୁଁ କ'ଣ ଚାଷୀ ନା ସବୁ କ୍ଷେତରେ କାମ କରିକିନି ସେନୁ କରିଛି

ଭେଣ୍ଡି କେଜି ଦଶ ଟଙ୍କା ହଁ ଭେଣ୍ଡି କେତେ କିଲୋ ନବ ହଁ ବୋଲେ ପାଞ୍ଚଶହ ଛଅଶହ ଟଙ୍କା ଲାଗିବ